ଆମ ଆମ ଦେଶରେ ବା ଆମ ଦୁନିଆରେ ପ୍ରାକୃତିକ ଜିନିଷ ବହୁତ କିଛି ରହିଯାଇଛି ଯାହା ସାହାଯ୍ୟରେ ଆମେ ଆଜି ରହିପାରୁଛୁ ସେହି ପ୍ରାକୃତିକ ଜିନିଷ ଯୋଗୁଁ ସୂର୍ଯ୍ୟ ତାରା ଦିନ ରାତି ନଥିଲେ ଆମେ ବହୁତ ବିଭିନ୍ନ ରୋଗଗ୍ରସ୍ତରେ ପଡ଼ିଥାନ୍ତୁ ବା ବିଭିନ୍ନ ଅସୁବିଧା ହୋଇଥାନ୍ତା ପଶୁ ପକ୍ଷୀ ବସବାସ କରୁଛନ୍ତି ପ୍ରାକୃତିକ ଜିନିଷ ମଣିଷ ବି ତ ଗୋଟିଏ ପ୍ରାକୃତିକ ବସ୍ତୁ ଆହୁରି ବ୍ରହ୍ମାଣ୍ଡ ବ୍ରହ୍ମାଣ୍ଡରେ ବହୁତ କିଛି ପ୍ରାକୃତିକ ନଦୀ ନାଳ ଆଉ ତାରା ତାରା ସାହାଯ୍ୟରେ ଆମେ ଆଲୁଅ ରାତିରେ ଚାଲିପାରୁଛୁ ଆଉ ସକାଳେ ସକାଳ ମଧ୍ୟ ସୂର୍ଯ୍ୟ ଯୋଗୁଁ ଉଜ୍ଜଳ ରଶ୍ନି ଆସି ପାରୁଛି ଖାଲି ଅନ୍ଧାର ଥିଲେ ତ ଆମେ ସେ ଜୀବନଶୈଳୀ ହୋଇପାରୁନଥାନ୍ତା ତ ସେହି ପ୍ରାକୃତିକ ଜିନିଷ ଯୋଗୁଁ ଆମେ ଆଜି କାଲି ବହୁତ ସୁବିଧା ମଧ୍ୟ ହେଉଛି ବା ସେହି ସେଇଟା ଅଛି ବୋଲି ଆମେ ଆଜି ଆଜିକା ଡେଟ୍ରେ ରହିପାରୁଛୁ ବା ସମସ୍ତେ ରହିପାରୁଛନ୍ତି